ମୋତେ ଜଣେ ରୋଷେୟା ତା ଦୋକାନରେ ରୋଷେୟା ଭାବେ ନିଯୁକ୍ତି କରିଥିଲା କହିଲା କେହି ରୋଷେୟା ନାହାନ୍ତି ତୁ ସବୁ ରୋଷେଇ କରିବୁ ତେଣୁକରି ମୁଁ ରାତି ଚାରିଟାରୁ ଯାଇ ତା ଦୋକାନରେ ପହଞ୍ଚିଲି ଦେଖିଲି ସବୁ ପରିବା ପତ୍ର ଅଛି ମୁଁ ପରିବାପତ୍ର କାଟି ମସଲା ବାଟି ପରିବାକୁ ଧୋଇ ସବୁ ସଫା ସୁତୁରା କଲି ଏଗୁଡ଼ିକ ଏକୁଟିଆ କରିବା ବହୁତ ସମ୍ଭବ ନଥିଲା ତେଣୁ କରି ମୁଁ ସବୁ ଆଗରୁ ଯାଇ ତା'ର ପ୍ରସ୍ତୁତି କଲି ଦିନ ଦଶଟା ବାଜିଯାଇଥିଲା ଲୋକମାନେ ଆସି ସବୁ ଖିଆପିଆ କଲେ କହିଲେ ଭଲ ରୋଷେଇ ହୋଇଛି ଏହି ରୋଷେଇକୁ କେମିତି କମ୍ ସମୟରେ କଲ ମୁଁ କହିଲି ହଁ ମୁଁ କମ୍ ସମୟରେ ରାତିରୁ ଆସି କରିଛି ତେଣୁ କରି ସମସ୍ତେ ଖାଇପିଇ ଖୁସିରେ ଗଲେ ଓ ମୋର ପ୍ରଶଂସା କଲେ